ଆମର ପାଳିତ ପଶୁ ବ ପକ୍ଷୀମାନଙ୍କ ଭିତରେ ଗାଈ ବଳଦ ଶୁଆ ସାରୀ ଆଉ ଏଇମାନଙ୍କୁ ସବୁ ଆମେ ପାଳନ କରିଛୁ ପାଳନ କରି ସେମାନଙ୍କର ନାମକରଣ ମଧ୍ୟ ଦେଇଛୁ ଏହା ସହିତ ବିଲେଇ କୁକୁର ମଧ୍ୟ ରଖା ହୋଇଯାଇଛି ସେମାନଙ୍କର ନାମକରଣ ମଧ୍ୟ କରାଯାଇଛି ସେମାନଙ୍କ ନାମ ଅନୁସାରେ ଡ଼ାକିଲେ ତାକୁ ସେମାନେ ପାଖକୁ ଆସନ୍ତି ତାଙ୍କୁ ଖାଇବା ପିଇବାକୁ ଦିଆଯାଏ ଭଲ ଭାବରେ ଯାହା ତାଙ୍କର ଆବଶ୍ୟକ ସେ ଅନୁସାରେ ତାକୁ ଦିଆଯାଏ ସେମାନଙ୍କୁ ଆମେ ଭଲ ପାଉ ଏପରିକି ବିଲେଇ ଗୋଟେ ମଧ୍ୟ ଆମ ନିକଟରେ ଶୁଏ ଆସି ତାକୁ ବାହାରକୁ ଛାଡ଼ିଲେ ସେ ବାହାରକୁ ମଧ୍ୟ ଯାଏନି ପାଖେପାଖେ ଥାଏ ଆଉ ଯେଉଁ ମାଈ ବାଛୁରୀଟି ଅଛି ତା ନାଁ ଦିଆଯାଇଛି ରୋହିଣୀ ତାକୁ ଡ଼ାକିଲେ ମଧ୍ୟ ସେ ପାଖକୁ ଆସେ ଆଉ ଯଦି କୌଣସି ମତେ ସେ ଚାଲି ଯାଇଥାଏ ତା ନାଁ ଧରି ଡ଼ାକିଲେ ସେ ପାଖକୁ ଆସେ ଆଉ ତାକୁ ଆଉଁସା ଆଉଁସା କରାଯାଏ ସେମାନଙ୍କୁ ଆମ ହୁଏ ବିଭିନ୍ନ ପ୍ରକାର ତାଙ୍କର ମଧ୍ୟ ରୋଗ ଅଛି ସେ ରୋଗ ପାଇଁ ଆମର ଭେଟେନାରୀ ସହିତ ଯୋଗାଯୋଗ କରାଯାଇ ତାଙ୍କୁ ଚିକିତ୍ସା କରାଯାଏ ଆଉ ସେମାନଙ୍କ ପାଇଁ ଇନ୍ସୁରାନ୍ସ ବ୍ୟବସ୍ଥା ମଧ୍ୟ ଅଛି ଭଲମନ୍ଦ ହେଲେ ସଙ୍ଗେସଙ୍ଗେ ପ୍ରାଣୀ ଚିକିତ୍ସକ ସହିତ ଆଲୋଚନା କରି ସେମାନଙ୍କୁ ଯତ୍ନ ନିଆଯାଏ ଆଉ ତାଙ୍କୁ ଏ ଖରାଦିନେ ଦୁଇ ଥର ଧୁଆଯାଏ ଧୁଆଯାଇ ତାଙ୍କୁ କୁଣ୍ଡା ଚକୋଡ଼ ଇତ୍ୟାଦି ପୃଷ୍ଟିକର ଖାଦ୍ୟ ମଧ୍ୟ ଦିଆଯାଏ ଯେପରିକି ମୋର ପାଞ୍ଚଟି ଗାଈ ଅଛନ୍ତି ସେମାନଙ୍କୁ ଠିକ୍ ସମୟରେ ଖାଇବାକୁ ଦିଆଯାଏ ଆଉ ସେମାନଙ୍କ ମଧ୍ୟରୁ କ୍ଷୀର ମିଳେ ଯେଉଁ କ୍ଷୀର କି ଓମଫେଡ଼ରେ ଦିଆଯାଇ ଭଲ ପଇସା ରୋଜଗାର ହେଉଛି ଆଉ ଏଇପରି ଭାବେ ତା ଯତ୍ନ ନିଆଯାଏ ଏମିତି ସକାଲେ ଆଉ କ'ଣ କରିବା